ଆମେ ଆମେ ପାଠ ପଢ଼ିବା ପାଇଁ ପାଠ ପଢ଼ିବା ପାଇଁ ଭାଇର ଭାଇ କିମ୍ବା ଇତ୍ୟାଦି ସମସ୍ତ ପ୍ରକାର ପାଠ ନ ପଢ଼ି ଆମେ କିଛି କାମ କାମ କିମ୍ବା କାର୍ଯ୍ୟ କରି ଆମେ ନିଜର ପେଟ ପୋଷିଥାନ୍ତୁ କିମ୍ବା ଆମର ଆମର ସରକାର ଚାହୁଁଛନ୍ତି ଯେ ଆଦିବାସୀ ଲୋକ କିମ୍ବା ଇତ୍ୟାଦି ସମସ୍ତ ଲୋକଙ୍କୁ ଲୋକଙ୍କୁ ପାଠ ପଢ଼େଇ ଶିକ୍ଷାପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆମର ପୁଅ କିମ୍ବା ଭାଇ ଭାଇଙ୍କୁ ଭାଇଙ୍କୁ ଶିକ୍ଷା ଆମେ କିଛି ପଢ଼ିଥିବାରୁ ଆମେ ଭାଇ ଭଉଣୀ ଭାଇ ଭାଇକି ପୁଅକୁ ପୁଅକୁ ଏଇ ବହି ଧରି ଅ ଆ କିମ୍ବା ଏଇ ଶିକ୍ଷାପ୍ରାପ୍ତ ଦେଇଥାନ୍ତୁ ଏବଂ ଶିକ୍ଷାରୁ ଆମେ ସମସ୍ତ ଆଧାର କାର୍ଡ଼ ଆଧାର କାର୍ଡ଼୍ କ'ଣ ଫୋନ୍ କିମ୍ବା ବହି କିମ୍ବା କେଉଁଠି ବସ୍ ବସ୍ରେ ଲେଖା ଯାଇଥିବା ସମ୍ପର୍କ ମାଧ୍ୟମରେ ପଢ଼ି ଆମେ ଶିକ୍ଷାପ୍ରାପ୍ତ ଲାଭ କରିଥାନ୍ତୁ ସେଇ ଶିକ୍ଷାରୁ ସେହି ଶିକ୍ଷାରୁ ଆମେ ଆମେ ସମସ୍ତଙ୍କୁ ଶିକ୍ଷା ଦେଇପାରି ଦେଇପାରିଥାନ୍ତୁ ନାହିଁ କାହିଁକି ଏ ଶିକ୍ଷାକୁ ସମସ୍ତେ ପାଇପାରନ୍ତି ନାହିଁ ଆମ ଭଳି ଲୋକମାନେ କାମ ଦାମ କରି କାମ ଦାମ କରି ନିଜ ପେଟ ବସେଇ ରହିଥାନ୍ତି